ଆମେ ଆମ ଘରକୁ ଆସିଥିବା ଅତିଥିମାନଙ୍କୁ ବହୁ ଭଲଭାବରେ ଚର୍ଚ୍ଚା କରିଥାଉ ଏବଂ ମୋତେ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଷେଇ କରିବାକୁ ବହୁତ ଭଲ ଲାଗେ ଯେମିତିକି ଚିକେନ ପକୋଡ଼ା ଚିକେନ ଏଗ ରୋଲ୍ ଚିକେନ କଷା ଏବଂ ଲଚ୍ଛା ପରାଠା ସହ ଭେଜ ଆଇଟମରେ ପନିର୍ ଚିଲ୍ଲି କୋବି ଏବଂ ପୁଟଳ କୋର୍ମା ବନାଇବାକୁ ମୋତେ ବହୁତ ଭଲ ଲାଗେ ଯେଉଁସବୁ ରୋଷେଇକି ବି ଲୋକମାନେ ବହୁତ ପ୍ରଶଂସା କରିଥା'ନ୍ତି ଏବଂ ଖାଇବାକୁ ମଧ୍ୟ ବହୁତ ଭଲ ପାଇଥା'ନ୍ତି